ମୋତେ ଛୋଟ ଦିନୁ ସମ୍ବଲପୁରୀ ଗୀତ ଶୁଣିବାକୁ ବହୁତ ଇଚ୍ଛା ଅନୁଭବ ହଉଥିଲା ଏବଂ ତାହା ଶୁଣି ମୁଁ ବହୁତ ଖୁସି ଅନୁଭବ କରୁଥିଲି ଏଣୁ ସମସ୍ତ ସମ୍ବଲପୁରୀ ଗୀତ ଗାଇବାକୁ ମଧ୍ୟରୁ ମୋତେ ଜଣକୁ ବହୁତ ଭଲ ଲାଗୁଥିଲା ଯିଏ କି ଉମାକାନ୍ତ ଯିଏ କି ବହୁତ ଛୋଟ ଦିନରୁ ତାଙ୍କ ଗୀତ ଶୁଣି ଶୁଣି ଶୁଣି ଶୁଣି ଏତେ ବଡ଼ ହେଲେଣି କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ କେବେ ଦେଖିନଥିଲେ କିନ୍ତୁ ଗୋଟେ ବର୍ଷ ପୂର୍ବରୁ ଯେତେବେଳେ ମୁଁ ସୋନପୁର ହଷ୍ଟେଲରେ ଆସିକି ବିଦ୍ୟାଳୟ ମହାବିଦ୍ୟାଳୟ ହଷ୍ଟେଲରେ ଆସିକି ରହିଲେ ଏବଂ ସେଠୁ ସମସ୍ତ ପିଲାମାନଙ୍କ ସହ ମୁଁ ଦେଖିବାକୁ ଗଲି ମୁଁ ଆଶ୍ଚର୍ଯ୍ୟ ହେଇଗଲି ଯେ ଆମ ମନ ପସନ୍ଦ ଗାୟକ ଯିଏ କି ଉମାକାନ୍ତ ବାରିକ ଆସିଥିଲେ ଏକ ମେଲୋଡ଼ି ପ୍ରୋଗ୍ରାମରେ ଏବଂ ତାଙ୍କୁ ମୁଁ ଲାଇଭ୍ ଦେଖିକି ବହୁତ ଖୁସି ଅନୁଭବ କଲେ ଏବଂ ବହୁତ ଆନନ୍ଦ ଅନୁଭବ କଲି ଏବଂ ତାଙ୍କର କଣ୍ଠରୁ ଆସୁଥିବା ସ୍ୱର ତାଙ୍କର ଗଳାରୁ ଆସୁଥିବା ଶବ୍ଦ ମୋତେ ବହୁତ ଆନନ୍ଦିତ କଲା ଏବଂ ତାଙ୍କ ଗୀତ ଶୁଣି ମୁଁ ତଳେ ରହି ବହୁତ ନାଚିଲି ବହୁତ ଏନ୍ଞ୍ଜୟ କଲି ବହୁତ ମନୋରଞ୍ଜନ କରିକି ସେଠୁ ଆସିଲି ଏବଂ ମୁଁ ସମସ୍ତ ଗାୟକଙ୍କ ମଧ୍ୟରୁ ସେ ଥିଲେ ମୋର ପ୍ରିୟ ଯାହାକୁ କିି ମୁଁ ଲାଇଭ୍ ଦେଖିଲି ଏବଂ ତାଙ୍କ ପରେ ଆଉ ଜଣେ ମଧ୍ୟ ଗାୟିକା ଯିଏ କି ଏବେ ଏବେ ଗୀତ ଗାଇବା ଆରମ୍ଭ କରିଛନ୍ତି ଏବଂ ସେ ମୋର ଏତେ ପସନ୍ଦ ହେଇଯାଇଛନ୍ତି କି ତାଙ୍କୁ ତାଙ୍କୁ ଏବେ ଦେଖିବା ପାଇଁ ବହୁତ ଇଚ୍ଛା ଅନୁଭବ ହେଉଛି ଯିଏ ହେଉଛନ୍ତି କି ଅର୍ଚ୍ଚନା ପାଢ଼ୀ ନାମରେ ପରିଚିତ ସମ୍ବଲପୁରୀ ଗୀତ ଗାଉଛନ୍ତି ତେଣୁ ତାଙ୍କୁ ତାଙ୍କର ସ୍ୱର ମୋତେ ଏବେ ମଧ୍ୟ ଏତେ ଆନନ୍ଦିତ ଲାଗେ ଯେ ମୁଁ ଶୋଇବା ପୂର୍ବରୁ ତାଙ୍କ ସଙ୍ଗୀତ ଶୁଣି ଶୁଣିଲା ପରେ ମୁଁ ଶୋଇ ପଡ଼େ ଏଥିପାଇଁ ତାଙ୍କ ଗୀତ ମୋତେ ବହୁତ ଆନନ୍ଦ ଲାଗେ ଏବଂ ବହୁତ ଇଚ୍ଛା ହୁଏ କିଭଳି ଭାବରେ ସେ ନୂଆ ନୂଆ ଗୀତ ପ୍ରଦର୍ଶନ କରିବେ ଏବଂ ତାଙ୍କ ଗୀତ ମୁଁ ଶୁଣି ଖୁସି ଅନୁଭବ କରିବି